ସ୍କୁଲ ଆଉ କଲେଜରେ କେବେ ମୁଁ ବିଜ୍ଞାନ ଉପରେ ପ୍ରୋଜେକ୍ଟ କରିନି କିନ୍ତୁ ମୋ ସାଙ୍ଗ ଜଣେ ସେ ବିଜ୍ଞାନ ଉପରେ ପ୍ରୋଜେକ୍ଟ କରିଥିଲା ମୁଁ ତା କତୁରୁ ଦେଖିଥିଲି କି ସିଏ ମାନେ କରିଥିଲା କି ଆମେ ଯେଉଁ ମାନେ ବର୍ଷା ପାଣି ଆମେ ଯେତେବେଳେ ବର୍ଷା ହଉଛି ସେ ଜଳ ସବୁ ନଷ୍ଟ ହେଇଯାଉଛି ସେଥିପାଇଁ ସେ କିଛି କରିଥିଲା କି ଛାତ ଉପରେ ଛାତ ଉପରେ ଗୋଟେ ମାନେ ଟାଙ୍କିର ଟାଙ୍କିର ସୁବିଧା କରିଥିଲା ଟାଙ୍କି ଏମିତି କରିଥିଲା କି ପାଣି ଯେମିତି ସେ ନଯାଇକି ସବୁ ପାଣି ବର୍ଷା ଯେତେବେଳେ ହବ ସେ ବର୍ଷା ପାଣି ସବୁ ସେ ଟାଙ୍କି ଭିତରେ ହିଁ ରହିବ ଟାଙ୍କି ଭିତରେ ରହିଲେ କି କ'ଣ ତାପରେ ପାଇପର ଆମେ ସେ ସେ ଟାଙ୍କି ଭିତରୁ ପାଇପର କନେକ୍ସନ କରିକି ଆମେ ସେ ପାଣି ଦ୍ୱାରା ଆମେ କାରବାର କରିପାରିବା ରୋଷେଇରେ ଆମର ସେ ଜଳ ଦରକାର ହବ ଲୁଗା ସଫା କରିବାରେ ବାସନ ମାଜିବାରେ ଆମେ ସେଇ ଟାଙ୍କିରେ ପାଣି ରଖିକି ଆମେ ସବୁ କାରବାର କରିଥାଉ ହଉ ସେଇ ସେତିକି କିଛି ମୁଁ ଦେଖିଥିଲି ମୋ ସାଙ୍ଗ କତୁରୁ ଆଉ ମୁଁ ନିଜେ କେବେ କେବେକି ପ୍ରୋଜେକ୍ଟ କରିନଥିଲି ମୋ ସାଙ୍ଗ କତୁରୁ ସେତିକି ମୁଁ ଦେଖିଥିଲି ସେ କରିଥିଲା